ପଶୁପାଳନ ବୋଲି ଆମେ ଗାଈ ପାଳନ କରିଛୁ ଯେହେତୁ ଆମେ ଗାଈ ପାଳନ କରିଛୁ ଯେ ଗାଈ ଆମେ ଯେତେବେଳେ ଗାଈର କିଛି ଅସୁବିଧା ହେଲା କି ଧର ଥଣ୍ଡା ହେଲା କି ଜ୍ଵର ହେଲା ଏ ଗାଈର ପ୍ରସବ ସମୟରେ କୌଣସି ଅସୁବିଧା ହେଲା ଆମେ ତାକୁ ସାଙ୍ଗେ ସାଙ୍ଗେ ପଶୁ ଡାକ୍ତର ସହ ପରାମର୍ଶ କରୁ ପଶୁ ଡାକ୍ତର ସହ ପରାମର୍ଶ କଲେ ଯେ ପଶୁ ଡାକ୍ତର ସାଙ୍ଗେ ସାଙ୍ଗେ ଆସି ଗାଈକୁ ମେଡି଼ସିନ୍ ଇଞ୍ଜେକସନ୍ ସବୁ ଦେଇକି ଯାଆନ୍ତି ଯାହା ଫଳରେ ଗାଡ଼ିଟି ସୁସ୍ଥ ହୋଇପଡ଼େ ଗାଈ ରଖିବା ଦ୍ଵାରା ଗାଈର ଆମେ କଣ କାମ ଗାଈର ଗାଈକୁ ବାନ୍ଧିବା କି ଗାଈକୁ ଖାଇବା ପାଇଁ ଯେମିତି ଗୋପାଳକ ନିଏ ଗାଈ ଚରାଇବା ପାଇଁ ତାଙ୍କ ଗାଈରେ ତାଙ୍କ ସାଙ୍ଗରେ ଛାଡ଼ିବା ତାକୁ ଆସିକି ତା'ର ଖାଇବା ପିଇବା ଗାଈ ଦୁହାଁ ଠୁ ଆରମ୍ଭ କରି ସବୁ ଜିନିଷ କାମ ଆମେ ନିଜ ହାତରେ ଆମେ କରୁ ଆଉ ଯେତେବେଳେ